ମୁଖ୍ୟତଃ ଆମ ଅଞ୍ଚଳରେ ବରଂ ଆମ ଗ୍ରାମରେ ଲୋକମାନେ ବିଲବାଡ଼ିରେ ଚାଷ କରନ୍ତି ଫସଲ କରନ୍ତି ଆଉ କିଛି ଲୋକ ଅଛନ୍ତି ଚାକିରି ବି କରିଛନ୍ତି ବୟସ ହେଲା ଫଳରେ ସେମାନଙ୍କର ପିଠିରେ ଯନ୍ତ୍ରଣା ହେବା ଷ୍ଟାର୍ଟ ହୋଇଯାଉଛି ଏବଂ ଆଣ୍ଠୁ ଯନ୍ତ୍ରଣା ବି ହେଉଛି ସେସବୁ ଉପାଚାର କରିବାକୁ ଆମ ଗ୍ରାମରେ ଆମ ଗ୍ରାମରେ ଦୁଇ ଜଣ ଡାକ୍ତର ଅଛନ୍ତି ଚେରମୂଳିକୁ ସିଏ ଆମର ଜଙ୍ଗଲରୁ ଆଣି ନିଜେ ହାତରେ ବନାଇ ଲୋକମାନଙ୍କୁ ଲୋକମାନଙ୍କୁ ଦେଉଛନ୍ତି ଯାହା ଫଳରେ କି ଲୋକମାନେ ସେ ଯେଉଁ ଔଷଧକୁ ବ୍ୟବହାର କରି ଟିକେ ଆଶ୍ଵସ୍ତି ହେଉଛନ୍ତି ପିଠି ଯେଉଁ ପେନ୍ ହେଉଛି ସେସବୁ ରୁ ଟିକେ ପୁରା ତ ପ୍ରାୟ ଭଲ ନହେଲେ ଆସ୍ତେ ଆସ୍ତେ ଟାଇମ୍ ଲାଗୁଛି ଭଲ ହେବା ପାଇଁକା କିନ୍ତୁ କାମ ଦେଉଛି ଚେରମୂଳି